ଚାଷ କାର୍ଯ୍ୟ ଏକ କଠିନ ପରିଶ୍ରମର କାର୍ଯ୍ୟ ଯନ୍ତ୍ରପାତି ହେବାଠାରୁ ଲୋକେ ପରିଶ୍ରମର କିଛି ମାତ୍ରରେ ଉପଶମ ପାଉଛନ୍ତି ଆଉ ଯତ୍ନ ନକଲେ ଚାଷକାର୍ଯ୍ୟ କରିହେବ ନାହିଁ ଖର୍ଚ୍ଚ ତ କରିବାକୁ ପଡ଼ିବ କଠିନ ପରିଶ୍ରମ ଦରକାର ପରିଶ୍ରମ ବିନା ଚାଷ କାର୍ଯ୍ୟ ସମ୍ଭବ ନୁହେଁ ଆପଣ ଯେତେ ଯନ୍ତ୍ରପାତି ବ୍ୟବହାର କଲେ ମଧ୍ୟ ଯେଉଁମାନେ ଚାଷ କରୁଛନ୍ତି ସେମାନେ କଠିନ ପରିଶ୍ରମ କରିବାକୁ ପଡ଼ିବ ନହେଲେ ତା'ଦେହରେ ସୁଫଳ ହେବେ ନାହିଁ